ହ୍ୟାଲୋ ଦଶ ଟଙ୍କା ଲେଖେ

ନାଇଁ ଓଡ଼ିଶାରେ ଏମିତି ଅଛି ଏତିକି ରେଟ୍ ଅଛି ହଁ ହଁ ହଁ ନାଇଁ ଏଠି ତ ମାନେ ରେଟ୍ ତ ଅଧିକ ଆସିବ ଓଡ଼ିଶାରେ ତ ରହିଲା ମାନେ ରେଟ୍ ଅଧିକ ହୋଇଯିବ ସବୁ ମାନେ ସବୁ ଜିନିଷ ତ ରେଟ୍ ତ ବଢ଼ୁଛି ସବୁ ଜିନିଷ ବଢ଼ିଲା ମାନେ ତ ଆମକୁ ବଢ଼େଇବାକୁ ପଡ଼ିବ ତେଲ ତ ତେଲ ରେଟ୍ ଦେଖୁଛନ୍ତି ଆଳୁ ପିଆଜର ମାନେ ମଇଦା ସବୁ ଯାହା ମାନେ ଏକ୍ସଟ୍ରା ବି ବଢ଼ୁଛି ନା ଆଉ ଆମେ କ'ଣ ଇଏ କରି ପାରିବୁ ସବୁ ସମସ୍ତେ ଯେମିତି ବଢ଼େଇବାକୁ ଚାହୁଁଛନ୍ତି ଆମେ ସେମିତି ବଢ଼େଇ ଦେଉଛୁ ଆଉ ରେଟ୍ ତ ସେତ ବଢ଼େଇ ଚାଲୁଛନ୍ତି ଆମେ ତ ଏପଟେ ବଢ଼େଇବୁ ସେମାନେ ରେଟ୍ ସିନା କମେଇଲେ ଆମେ ଏପଟେ ରେଟ୍ କମେଇବୁ ଆଉ ନ କମେଇଲେ ଆମେ କେମିତି ଇଏ କରିବୁ ଖାଇବୁ କ'ଣ ରହିବୁ କ'ଣ କଲକତା ନାଇଁ ଥରେ ନାଇଁ ଆଗ ଚାଖିକି ଆପଣ ଦେଖନ୍ତୁ କେମିତି ଟେଷ୍ଟ୍ ଅଛି କ'ଣ ଅଛି ଇଏ କରି ସାରିଲା ପରେ ଆମେ ସେଇଟାକୁ ଭାବିବୁ ସେ ଯିବୁ କି ନଯିବୁ ସେଠିକି

ନାଇଁ ନାଇଁ କେମତି ମାନେ ସେଠି ସେଠିକାର କେମିତି ଏଠିକାର କେମତି ହେବ ଆଉ ମାନେ ଷ୍ଟଲ୍ କଲେ କେମିତି ଦୋକାନ ଦେବେ କି ଏମିତି ଠେଲା ରକମ୍ ଦେବେ କ'ଣ କରିବେ

ଠେଲା ମୁଁ ପା ଦେଇଛି ତମେ ଆପଣ ଦେଖି ସାରନ୍ତୁ ନା ଏଇଠି କେମିତି କ'ଣ ଆଗ ଟେଷ୍ଟ୍ କରିବେ ନା ତା ପୂର୍ବରୁ ମୁଁ ସେଟାକୁ ଇଏ କରିକି ଯିବି ନା ହେଲେ ମୋତେ ଟିକିଏ ଟାଇମ୍ ଦରକାର ହେବ କି କ'ଣ ଭାବିକି ଟିକିଏ କହିବାକୁ ପଡ଼ିବ ନ କଲେ ତ ହେବନି ନା ମୋତେ କେତେ କ'ଣ ରେଟ୍ ପୋଷେଇବ କି ନ ପୋଷେଇବ ହଉ ଠିକ୍ ଅଛି ମୁଁ ଜଣାଇଦେବି